ହ୍ୟାଲୋ ରଘୁଭାଇ କହୁଛନ୍ତି ତ ହଁ ମୁଁ ରମା ଆପଣଙ୍କୁ ଦଶଦିନ ତଳେ ବୁକ୍ କରିନଥିଲି ପୁରୀ କାଲି ସକାଳ ଛଅଟାରୁ ଯାଇଥାନ୍ତେ ବାପା ବୋଉଙ୍କ ସାଙ୍ଗହେଇକି ବୁଲି ଆସିଥାନ୍ତେ ହଁ ଆମର ଅର୍ଜେଣ୍ଟ କାଲି ସକାଳେ ଭୁବନେଶ୍ୱର ଯିବାର ଅଛି ତ ସେଥିପାଇଁ ମୁଁ ଆଉ ଯାଇପାରିବିନି ଆପଣ କେମିତି ମୋ' ଯେଉଁ ଦେଇଥିଲି ଆଡଭାନ୍ସଟା ଆପଣଙ୍କୁ ପାଞ୍ଚଶହ ଟଙ୍କା କେମିତି କ'ଣ ପାଇପାରିବି କିଛି

ହେଉ ତା'ହେଲେ ସାର୍ ଆଉ ହେଉ କାଲି ତା'ହେଲେ ଆପଣ ଆସିକି ଦେଇଦେବେ ହଁ ହେଉ ସାର୍ ହଁ ଧନ୍ୟବାଦ ସାର୍ ରଖୁଛି